ଆଜ୍ଞା ଏଇଟା ମୁଁ ସମ୍ବଲପୁରରୁ କହୁଥିଲି ଆଜ୍ଞା ମୁଁ ଏବେ ଆସି ପହଞ୍ଚିଲି କେନ୍ଦୁଝରରେ ଆଉ ଯେଉଁ ପ୍ରତୀକ୍ଷା ହୋଟେଲ୍ ଅଛି ମୁଁ ସେଇଠି ଆଜ୍ଞା ରହିବି ଆଉ ଏତେ ରାତିରେ ମୁଁ ଆସିକି ପହଞ୍ଚିଲି ତ କିଛି ଅଛି ଅର୍ଡ଼ର୍ ହେଇପାରିବ ଆପଣଙ୍କ ପାଖରେ ଏବେ ରାତି ହେଲାଣି ସବୁ ରେଷ୍ଟୁରାଣ୍ଟ ବନ୍ଦ ହେଇଯିବ ମୁଁ ମୋର ଜଣେ ଭାଇଙ୍କୁ ପଚାରିଲି ଭାଇ ମୋତେ କହିଲେ ଯେ ହଁ ସେ ସେ ଲେଟ୍ ନାଇଟ୍ ଯାଏ ତାଙ୍କର ସବୁବେଳେ ଓପନ ରହେ ସେଥିପାଇଁ ମୁଁ ଆପଣଙ୍କୁ ଫୋନ୍ କରିଥିଲି ଏଇଟା ହେଇପାରିବ କି ଯଦି ହେଇପାରିବ କୁହନ୍ତୁ ଯଦି କହିବେ ଯଦି ଅର୍ଡ଼ର୍ଟା ରଖିଦିଅନ୍ତେ ଯଦି ଆପଣ ଆଣି ପାରିବେକି ବାହାରେ ତ ବର୍ଷା ହେଉଛି ଏବେ

ହଁ ଆପଣ ଦେଖନ୍ତୁ ଯଦି ହେଇପାରିଲା ଆପଣ ଆଣନ୍ତୁ ମୁଁ ମୁଁ ଆପଣଙ୍କୁ ଫାଷ୍ଟ ପେ କରି ଦେଉଛି ହଁ ମୁଁ ପେ କରି ଦେଉଛି ଆପଣ ଆସନ୍ତୁ ବର୍ଷା ହେଉଛି ଆପଣ ଆସିଲେ ପ୍ରତୀକ୍ଷା ହୋଟେଲ୍ ପାଖକୁ ଆସିଲେ ଆପଣ ମୋତେ ଫୋନ୍ କରିବେ ଆଉ ହଉ ହଉ ଠିକ୍ ଅଛି